ଆଜିକାଲି ବିଭିନ୍ନ ପ୍ରକାର ହସ୍ପିଟାଲ ତିଆରି ହେଲାଣି ଡାକ୍ତରଖାନା ତିଆରି ହେଲାଣି ତ ଆଜିକାଲି ମୃତ୍ୟୁ ହାର ବହୁତ ପରିମାତ୍ରାରେ କମିଯାଇଛି ଏତେ ଲୋକ ମୃତ୍ୟୁ ଆାର କରନ୍ତିନି ସାଧାରଣତଃ ରୋଗରେ ଏବେ ବର୍ତ୍ତମାନ କିଛି ସମୟ ପୂର୍ବରୁ କୋରୋନା ନାମକ ଗୋଟିଏ ଭାଇରସ୍ ଆସିଥିଲା ଯାହା ଯୋଗୁଁ ବହୁତ ଲୋକ ମୃତ୍ୟୁବରଣ କରିଥିଲେ ସେମିତି କୌଣସି ବଡ଼ ଭାଇରସ୍ ଟାଇପ୍ର ଜିନିଷ ଆସିଲେ ହିଁ ପ୍ରାୟ ଲୋକ ମୃତ୍ୟୁବରଣ କରିଥାନ୍ତି ନହେଲେ ସାଧାରଣତଃ ଆଗର ଭଳି ପୂର୍ବକାଳରେ ଯେଉଁ ଲୋକମାନେ ମୃତ୍ୟୁବରଣ କରିଥାନ୍ତି ଏତେ ଲୋକ ଏବେ ଆଉ ମରୁନାହାନ୍ତି ଆଉ ପିଲାମାନଙ୍କୁ ମଧ୍ୟ ପିଲାଦିନରୁ ରୋଗ ନ ହେବା ପାଇଁ ବିଭିନ୍ନ ପ୍ରକାର ପୋଲିଓ ଡ୍ରପ୍ ଆଉ ବସନ୍ତ ଟୀକା ବହୁତ ମାତ୍ରାର ପିଲାଦିନରୁ ହିଁ ତାଙ୍କୁ ଔଷଧ ଦିଆଯାଇଥାଏ ଟୀକା ମଧ୍ୟ ଦିଆଯାଇଥାଏ ଯାହା ସେମାନଙ୍କୁ ମଧ୍ୟ କିଛି ହେଇନଥାଏ ଆଉ ଶିଶୁମାନଙ୍କର ଯତ୍ନ ପାଇଁ ମଧ୍ୟ ସରକାର ବିଭିନ୍ନ ପ୍ରକାର ଆଜିକାଲି ବଣ୍ଟନ କରିଥାନ୍ତି ତାଙ୍କେ ଅଙ୍ଗନବାଡ଼ି ନାମରେ ସେଠାରେ କିଛି ମାନେ ପିଲାମାନେ ଖାଇବା ପାଇଁ ବିଭିନ୍ନ ପ୍ରକାର ଭିଟାମିିନ ଯୁକ୍ତ ଅଣ୍ଡା କଦଳୀ ଏ ଟାଇପ୍ର ବହୁତ ମଧ୍ୟ ଜିନିଷ ଖାଇବାକୁ ଦେଇଥାନ୍ତି ନୂଆ ଶିଶୁ ଜନ୍ମ ହେଲେ ଆଉ ସଚେତନ ମଧ୍ୟ ସରକାର ବହୁତ କରିଥାନ୍ତି ପିଲା ଦେହ ସଫା ରଖିବାକୁ ସମାଜ ପରିମଳ ରଖିବାକୁ ଯାହାଫଳରେ ଲୋକ ମଧ୍ୟ ଆଜିକାଲି ଜାଗୃତ ହେଲେଣି ସଫାସୁୁତୁରା ବେଶୀ ଦେଖନ୍ତି ଏବେ ଖାଇବା ମଧ୍ୟ ସଫାସୁୁତୁରା କରନ୍ତି ଆଉ ପରିମଳ ଅଭାବ ସାଧାରଣତଃ ଆଜିକାଲି ସହର ମାନଙ୍କର ଅଧିକ ହୁଏ କିନ୍ତୁ ଗାଁ ମାନ ଆଜିକାଲି ବହୁତ ସଫାସତୁରା ରଖନ୍ତି ଲୋକମାନେ ହଁ ଏମିତି ସାଧାରଣତଃ ମୃତ୍ୟୁବରଣ ଆଜିକାଲି ବୁଢ଼ା ହେଲେ ଆମ ଗାଁରେ କେତେ ଲୋକ ବୟସ ଅଧିକ ହେଲେ ମୃତ୍ୟୁବରଣ କରିଥାନ୍ତି ଏମିତି ରୋଗଗ୍ରସ୍ତ ହେଇ କମ୍ ଲୋକ କମ୍ ବୟସରୁ ମରିଥାନ୍ତି ଅଧିକାଂଶ ବ୍ରେନ୍ ବିମାରୀ ନାହିଁ ତ ହାର୍ଟ ବିମାରୀ ଏଇ ଟାଇପ୍ର କ'ଣ ବଡ଼ ବୀମାର ହେଲେ ସରକାର କାର୍ଡ଼ ବ୍ୟବସ୍ଥା କଲେଣି ଯାହା ଯୋଗୁଁ ଲୋକ ବଞ୍ଚୁଛନ୍ତି କିନ୍ତୁ ହେଲେ ବି ହଠାତ ହଠାତ ନ ଜାଣିପାରିବା ଯୋଗୁଁ କେତେ ଲୋକ ମୃତ୍ୟୁବଣ ମଧ୍ୟ କରୁଛନ୍ତି